ମୁଁ ଭାରତୀ ମିଶ୍ର ମୁଁ ଜର୍ନାଲିଷ୍ଟ ଭାରତୀ ମିଶ୍ର ଆମର କୋରାପୁଟ ଡିଷ୍ଟ୍ରିକ୍ଟ ରିପୋର୍ଟର୍ ମୋର ଟେକ୍ନୋଲୋଜି ଉପରେ ଯେଉଁ ଆମର ଗଭର୍ଣ୍ଣମେଣ୍ଟ ଯେଉଁ ଆମକୁ ସୁବିଧା ଦେଇଛି ଆମେ ଅନଲାଇନ୍ରେ ଆମେ ଟିକେଟ୍ ଆମେ କାଟି ପାରୁଛେ ଟ୍ରେନ୍ରେ ହେଉ କିମ୍ବା ଆମର ଏୟାର୍ ଇଣ୍ଡିଆରେ ବି ହେଉ କିମ୍ବା ବସ୍ରେ ବି ହେଉ ଆମେ ଟିକେଟ୍ କାଟିପାରୁଛେ ଓ ଆମର ଡ୍ରାଇଭିଂ ଲାଇସେନ୍ସ ବି ଆମେ କରିପାରୁଛେ ସେଥିପାଇଁ ଆମକୁ ଟେକ୍ନୋଲୋଜି ପାଇଁ ଆମକୁ ବହୁତ ସୁବିଧା ହେଉଛି ଆହୁରି ଆମେ ଚାହୁଁଛେ ଆହୁରି ଆମକୁ ସୁବିଧା ଦିଅନ୍ତୁ ଟେକ୍ନୋଲୋଜି ଉପରେ ଆମେ ତାର ଯେମିତି ମାନେ ପୂନର୍ବାର ମାନେ ସୁବିଧା ସୁଯୋଗ ନେଇପାରିବା ସେଥିପାଇଁ ଆମେ ଧନ୍ୟବାଦ ଦେଉଛେ ବି ମାନେ ଅନଲାଇନ୍ ସଂସ୍ଥାକୁ ବା ଟେକ୍ନୋଲୋଜି ସଂସ୍ଥାକୁ ଆମେ ବହୁତ ଧନ୍ୟବାଦ ଦେଉଛେ ଏଇ ଉପରେ ମୋତେ ବି ମାନେ ଆମ ମାନ ଦେଶ କ'ଣ ଅଧିକ ଆଗେଇଲାଣି ବିି ଟେକ୍ନୋଲୋଜି ପାଇଁ କାରଣ ପିଲାମାନଙ୍କର ପାଠ ପଢ଼ିବାରେ ବି ସୁବିଧା ହେଉଛି ଓ ମାନେ କୌଣସି ଜିନିଷରେ ଆମକୁ ସମୟ ବି ବଞ୍ଚୁଛି କାରଣ ଆମେ ଯଦି ଅନଲାଇନ୍ରେ ଟେକ୍ନୋଲଜି ଯୋଗୁଁ ଯାଇ ଯାଇକି ଆମେ କୌଣସି ଟିକେଟ୍ କାଟିବା ପାଇଁ ଆମକୁ କାଉଣ୍ଟର୍ରେ ଲାଇନ୍ କରିବା ପାଇଁ ରହୁଥିଲା କିନ୍ତୁ ଏବେ ଆମକୁ ଲାଇନ୍ ରହିବା ପାଇଁ ହେଉନି ଆମକୁ କେବଳ ଆମର ଗଲେ ଆମେ ଅନଲାଇନ୍ରେ ଗଲେ ଅନଲାଇନ୍ରେ ଆମେ ଟିକେଟ୍ କାଟିପାରୁଚେ ଓ ଆମେ କୌଣସି ଜିନିଷ ଆମେ ଯଦି ବୁଝିବା ପାଇଁ ଚାହୁଁଛେ ବି ସେଇଟା ବି ଆମେ ଅନଲାଇନ୍ରେ କାମ କରିପାରୁଛେ ଆମ ଟେକ୍ନୋଲୋଜି ବି ଆମକୁ ବହୁତ ସୁବିଧା ହେଉଛି ଆଉ ଦେଶକୁ ଆଗେଇବା ପାଇଁ ବି ଆମକୁ ବହୁତ ହେଲ୍ପ କରୁଛି ଆମ ପିଲାମାନଙ୍କୁ ବି ହେଲ୍ପ କରୁଛି ସେଥିପାଇଁ ଆହୁରି ଆମେ ଆମ ଟେକ୍ନୋଲୋଜିକୁ ଆମେ ବହୁତ ଧନ୍ୟବାଦ ଦଉଛେ ଏତିକି କହିକି ମୋ ଉପକୃତା ମୁଁ ସରାଉଛି